ଯାଜପୁର ଜିଲ୍ଲାର ମୁଖ୍ୟ ଜାତି ଏବଂ ଭାଷାଗତ ଗୋଷ୍ଠୀ ଗୁଡ଼ିକ ହେଲା ହିନ୍ଦୁ ଏବଂ ମୁସଲିମ୍ ସମ୍ପ୍ରଦାୟର ଲୋକ ବେଶି ବସବାସ କରନ୍ତି ହିନ୍ଦୁ ଲୋକମାନେ ତାଙ୍କ ସଂସ୍କୃତି ଅନୁସାରେ ବିଭିନ୍ନ ପ୍ରକାର ପୂଜା ପାର୍ବଣ କରିଥାନ୍ତି ଯେମିତିକି ରଥଯାତ୍ରା ଦଶହରା ଦୋଳ ଏହି ପର୍ବ ସବୁ ପାଳନ କରିଥାନ୍ତି ଏବଂ ମୁସଲିମ୍ ମଧ୍ୟ ସେମାନଙ୍କ ତାଙ୍କର ପର୍ବ ଯେମିତିକି ଇଦ୍ ପାଳନ କରିଥାନ୍ତି ଏଠି ଜନ ଜାତି ଆଉ ଜନଜାତି କହିଲେ ଆଦିବାସୀ ହରିଜନ ଗାଁଠାରୁ ସହରଠାରୁ ଗାଁ ଭିତରକୁ ରହନ୍ତି ଏବଂ ସେମାନେ ତାଙ୍କ ପରମ୍ପରା ପାଳନ କରିଥାନ୍ତି ଏଠି ହିନ୍ଦୁମାନଙ୍କର ହିନ୍ଦୁମାନଙ୍କ ମନ୍ଦିରକୁ ହିନ୍ଦୁମାନେ ପୂଜା କରିବାକୁ ଯାଆନ୍ତି ଏବଂ ମୁସଲିମ୍ ମୁସଲିମ୍ ସମ୍ପ୍ରଦାୟର ମନ୍ଦିରମାନେ ମୁସଲିମ୍ ପୁରୁଷମାନେ ପୂଜା କରିବାକୁ ଯାଆନ୍ତି ସେଠାକୁ ତାଙ୍କର ମହିଳା ମହିଳା ସ୍ତ୍ରୀଲୋକମାନେ ପୂଜା କରିବାକୁ ଯାଆନ୍ତିନାହିଁ ସେମାନଙ୍କ ଧର୍ମରେ ମହିଳାମାନେ ମନ୍ଦିରକୁ ଯାଆନ୍ତିନାହିଁ ହିନ୍ଦୁ ରୀତି ନୀତିରେ ମହିଳାମାନେ ମନ୍ଦିରକୁ ଯିବେ ଏବଂ ଦେବାଦେବୀଙ୍କୁ ପୂଜା କରନ୍ତି ଏବଂ ବ୍ରାହ୍ମଣ ସମ୍ପ୍ରଦାୟର ଲୋକମାନେ ମନ୍ଦିରମାନଙ୍କରେ ପୂଜା କରନ୍ତି ଏବଂ ତାଙ୍କର ପୂଜାରେ ଦେବତାମାନେ ଶାନ୍ତି ପାଆନ୍ତି